ହ୍ୟାଲୋ ହଁ ଓଲା କ୍ୟାବ୍ରୁ କହୁଛନ୍ତି ଆଜ୍ଞା ମୁଁ କେନ୍ଦୁପଡ଼ାରୁ ଅକ୍ଷୟ ବିଶ୍ୱାଳ କହୁଛି ମୁଁ ଭୁବନ ଯିବାର ଥିଲା କେନ୍ଦୁପଡ଼ାରୁ ମୁଁ କୁନିନ୍ଦା ଟ୍ରାଫିକ୍ରେ ଅଛି ଏବେ ଟ୍ରାଫିକ୍ରେ ମୁଁ ଅଟକି ଯାଇଛି ଆପଣ ଏ ସ୍ଥାନକୁ ଆସିବାକୁ ପହଁଞ୍ଚିବା ପାଇଁ କେତେ ସମୟ ଲାଗିବ ଆଚ୍ଛା ଏଇଠୁ ଅଲଗା ଅଲଗା ରାସ୍ତାରେ ଯିବା ପାଇଁ କିଛି ଅଛି କି ଯାହାଫଳରେ ମୁଁ ଜଲ୍ଦି ଯାଇ ଭୁବନରେ ପହଁଞ୍ଚିପାରିବି ନାହିଁ ଆଚ୍ଛା ଆପଣ ଟିକେ ଜଲ୍ଦି ଆସିକି ପହଁଞ୍ଚନ୍ତୁ ମୋର କାମ ଅଛି ନହେଲେ କାମ ଇଆଡ଼େ ବେଶୀ ଲେଟ୍ ହେଇଯିବ ଆଚ୍ଛା ହଉ ଠିକ୍ ଅଛି ଧନ୍ୟବାଦ୍